ବିଭିନ୍ନ ପ୍ରକାର ସମୟ ଭିତରେ ପଚିଶ ମେ ଦୁଇ ହଜାର ବାଇଶ ହେଉଛି ମୋର୍ ଲାଗି ଗୋଟେ ବଡ଼୍ ଚ୍ୟାଲେଞ୍ଜର କଥା ଯେତେବେଲେ କାଣ୍ ହେଲା କି ମୋର ୱାଇଫର ପ୍ରେଗନେନ୍ସି ଥିଲା ଅପରେସନ୍ ହେଇକରି ଗୋଟେ ପିଲାଟେ ହେଲା ଠିକ୍ ସେଇ ସମୟରେ ମୋର୍ ବଡ଼୍ ପୁଅ ସେ ଡାକ୍ତରଖାନାର ୟୁରିନାଲରେ ୟୁରିନ କରିଦେଲା ଯେ

ଏକ ବନ୍ଦ ହେଇଗଲା ଡାକ୍ଟର କେ ଯେତେବେଲେ ଦେଖେଇ ନେଲି ଜଲଦି କିରି ଅପରେସନ୍ ନାଇଁ କଲେ କିଡ଼ନୀ ଖରାପ ହେଇଗଲେ ହେଇଯିବା ବଇଲେ ଇଆଡ଼େ ଯେନ୍ ଛୋଟ୍ ଛୁଆ ଜନମ୍ ହେଇଥିଲା ସେଇ ଛୋଟ୍ ଛୁଆକେ ବି ଲାଇଟରେ ରଖବାର୍ ଲାଗି କହିଲେ

ମୋର୍ ସ୍ତ୍ରୀ ଅପରେସନ୍ ହେଇକି ବେଡ଼ରେ ଅଛି ଦୁଇ ନମ୍ବର ଛୋଟ ଛୁଆ କେ ଲାଇଟ୍ ଦିଆଯାଉଛେ ଆର୍ ତିନ୍ ନମ୍ବର ମୋର ବଡ଼୍ ଛୁଆକେ ଅପରେସନ୍ କର୍ବାର୍ ଲାଗି କହୁଛନ୍ ତିନ୍ଟା ଚ୍ୟାଲେଞ୍ଜ୍ କେ ମୁଇଁ ଥଣ୍ଡା ମସ୍ତିଷ୍କରେ ତାର୍ ସମ୍ମୁଖୀନ ହେଇକରି ସୁଚାରୁରୂପେ ହ୍ୟାଣ୍ଡେଲ କଲି ବଡ଼୍ ଛୁଆକେ ଅପରେସନ୍ ବି କରାଲି ସର୍ଜରୀ ଡିପାର୍ଟମେଣ୍ଟ ଅଲଗାରେ ଥାଇ କରି ଛୋଟ୍ ଛୁଆ ଶିଶୁ ବିଭାଗରେ ଥିଲା ଅର୍ ମୋର୍ ୱାଇଫ୍ ଗାଇନିକ୍ ଓବେସିଟିରେ ଥିଲା ଆଉ ଠିକ୍ ଭାବରେ ପରିଚାଳନା କରିକିରି ମୁଁ ସକ୍ସେସ୍ ହେଇକରି ସମସ୍ତଙ୍କର ଜାନ୍ ଜୀବନ ବିପଦ କେ ରକ୍ଷା କରିପାରିଲି